ଆଜ୍ଞା ସାର୍ କୁହନ୍ତୁ ସାର୍ ଶୁଣନ୍ତୁ ହୋଟେଲ୍ଟା ଯେହେତୁ ବହୁତ ପୁରୁଣା ହୋଇଗଲାଣି ଆଉ ଆପଣ ଯେଉଁ ଶୁଣିଛନ୍ତି ସେହିଟା ଭୁଲ ନାହିଁ ଆମ ହୋଟେଲ ବହୁତ ଭଲ ଏବେ ଯେହେତୁ ବହୁତ ପୁରୁଣା ହୋଇଗଲାଣି ସେଥିପାଇଁ ଏମିତି କିଛି ପ୍ରୋବ୍ଲେମ୍ ହେବ ଆଉ ଆପଣ ବ୍ୟସ୍ତ ହୁଅନ୍ତୁନି ଆମେ ଲୋକ ପଠାଇ ସେଟା ଠିକ କରାଇଦେବୁ ଆଜ୍ଞା ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଲୋକ ପଠାଇ ଦେଉଛି ଆପଣଙ୍କ ରୁମ୍ ନମ୍ବରଟା କେତେ ଆଜ୍ଞା ମୁଁ ଏବେ ଲୋକ ପଠାଇ ଦେଉଛି ଯଦି ଆପଣଙ୍କର ପରେ କିଛି ଅସୁବିଧା ହେବ ଆପଣ ପୁଣି ବୁଝିନେବେ ନାହିଁ ଆପଣ ସେହି ରୁମ୍ରେ ରହିଥାନ୍ତୁ ସେହି ରୁମ୍ରେ ରହିଥାନ୍ତୁ ମୁଁ ଲୋକ ପଠାଇ ଆପଣଙ୍କର ଅସୁବିଧାର ସୁବିଧାଟା ବାହାର କରୁଛି ହଁ ସେ ବି ତ ବହୁତ ଲେଟ୍ ହୋଇଗଲାଣି ବହୁତ ଦିନ ହୋଇଗଲାଣି ଆଉ ତଥାପି ଆଠ ବର୍ଷ ପରେ ହୋଇଗଲାଣି କରେଣ୍ଟ ତଥାପି ଦଶ ପନ୍ଦର ମିନିଟ ଭଳିଆ ଅପେକ୍ଷା କରନ୍ତୁ କରେଣ୍ଟ ଆସିଯିବ

ଆଉ କଣ କରିପାରିବା ଆଉ ଆପଣ ଦଶ ପନ୍ଦର ମିନିଟ ଅପେକ୍ଷା କରନ୍ତୁ ତା ଭିତରେ ଲୋକ ଯାଇକରି ଅସୁବିଧାର ସମାଧାନ କରିଦେଇ ଆସିବେ ଆଜ୍ଞା ଆପଣ ଯେକୌଣସି ସୁବିଧା ଖୋଜିବେ ପାଇପାରିବେ ଆଜ୍ଞା ଆପଣ କରିପାରନ୍ତି କିଛି ଅସୁବିଧା ନାହିଁ ଆଜ୍ଞା ସାର୍ ଆଜ୍ଞା ସାର୍ ଦୁଇ ମିନିଟ ଭିତରେ ୱେଟର୍ ଯାଇ ଆପଣଙ୍କ ପାଖରେ ପହଞ୍ଚିଯିବ ଆଜ୍ଞା ସାର୍ ଅଲରେଡ଼ି ଆପଣଙ୍କ ପାଖକୁ ମେକାନିକ୍ ପଠାଇ ସାରିଲିଣି ମେକାନିକ୍ ଯାଇକି ଏବେ ମାନେ କରେଣ୍ଟର ଠିକ ଦେଖି ପାରିବେ ମାନେ କଣ ହୋଇଛି ପ୍ରୋବ୍ଲେମ୍ଟା ଠିକ ଅଛି ଆଜ୍ଞା ସାର୍ ଅଛି ଆମର ପାର୍କ ଅଛି ସାଇଡ଼୍ରେ ଆପଣ ଯାଇକି ବୁଲି ପାରିବେ ଆପଣ ବାହାରକୁ ଯାଇକି ତ ଥରେ ଦେଖନ୍ତୁ ନା ଆମର ବୁଲିବା ପାଇଁ ବହୁତ କିଛି ସୁବିଧା ଅଛି ଆପଣ ଯାଇ ଦେଖିପାରିବେ ଆଜ୍ଞା ଅଛି ସାର୍ ଆପଣ ଆମର ଅଛି ଆପଣ ଯାଇକି ଦେଖିପାରନ୍ତି ବାହାରେ କେତେ ଲୋକ ବି ଅଛନ୍ତି ନା ଆଜ୍ଞା ଆଜ୍ଞା ସାର୍ ଏହିଠୁ ପନ୍ଦର ମିନିଟ ଭଳିଆ ଲାଗିବ ଆପଣଙ୍କୁ ଯିବା ପାଇଁ ଟିକେ ଦୂର ଅଛି ହେଲେ ବି ଅଛି ଆଜ୍ଞା ସାର୍ ଏହିଠୁ ଲେଫ୍ଟ ସାଇଡ଼୍ ଗଲେ ଆପଣ ଏ ଟି ଏମ୍ ପାଇପାରିବେ ଆମର ୟୁନିୟନ ବ୍ୟାଙ୍କ ଅଛି ଷ୍ଟେଟ ବ୍ୟାଙ୍କ ଅଛି ଆପଣ କେଉଁ ବ୍ୟାଙ୍କ ଖୋଜୁଛନ୍ତି ଆଜ୍ଞା ସାର୍ ଆପଣ ଏହିଠୁ ଲେଫ୍ଟ ସାଇଡ଼୍ ଗଲେ ବ୍ୟାଙ୍କ ଏ ଟି ଏମ୍ ପାଇପାରିବେ ଆଜ୍ଞା ସାର୍ ସୁଇମିଂ ପୁଲ୍ ଅଛି ଆପଣଙ୍କ ପଛ ପଟେ ସୁଇମିଂ ପୁଲ୍ ଅଛି ଆମ ହୋଟେଲ ପଛ ପଟେ ସୁଇମିଂ ପୁଲ୍ ଅଛି ଆପଣ ଦେଖିକି ଆସନ୍ତୁ ଆଜ୍ଞା ସାର୍ ଧନ୍ୟବାଦ